ଆମେ ଆଗରେ ଏଇ ଯୋଉ ଗଡ଼ିଶ ଚେଙ୍ଗ ଭଲ ମନ୍ଦ ଇତ୍ୟାଦି ଯଦି ଆମର ଯୋଉ ଦେଶୀ ମାଛ ସବୁ ଧରୁନା ବନିଶି କଣ୍ଟା କିମ୍ବା ଜାଲଫାଲରେ ଆମେ ମାଛ ଧରିକି ଖାଉ ବା କିଛି ବିକ୍ରି କରୁ ଆଉ ଏବେ ତ କେହି ମାଛ ଚାଷ ଆଉ ସେମିତି ନାହିଁ ଆଉ ଆମେ ଗଡ଼ିଆ ପୋଖରୀ ଲିଜ୍ ନେନେ ଜାଲ କି ବଡ଼ ଜାଲ ବା ଫିଙ୍ଗା ଜାଲ ଏମିତି ପକେଇ ମାଛ ଦୁଇଟା ଧରିକି ଆମେ ଖାଉ ବା ବଜାରରେ ବିକ୍ରି କରୁ ଆଉ ଯଦି ବଡ଼ ଆକାରରେ ଆମର ମାଛ ଧର ସମୁଦ୍ର କିମ୍ବା ନଦୀଫଦୀରୁ ଧରଯାଏ ବହୁତ ଆକାରରେ ମାଛ ଧରାଯାଏ କିମ୍ବା ସେ ଟ୍ରଲର୍ ଫ୍ରଲରରେ ବା କେମିତି କଣ ଧର ଯାଇକି ବଜାରରେ ମାଛ ଆମଦାନୀ ବିକ୍ରି ହୁଏ ଯାହା ଆମେ ଧରୁ ବି ଆମେ କମ୍ ଦାମରେ ବଜାରରେ ବିକ୍ରି କରିକି ଚଳୁ